ହଁ ସମୟ କ୍ରମେ ଆମ ଅଞ୍ଚଳରେ ବସବାସ କରୁଥିବା ମହିଳା ମାନଙ୍କର ଭୂମିକା ବଦଳିଛି ସେମାନେ ଆଗ ଅପେକ୍ଷା ଏବେ କୁଶଳୀ ଅଛନ୍ତି ସେମାନେ ଶିକ୍ଷା କ୍ଷେତ୍ରରେ ହେଉ ଚାକିରୀ କ୍ଷେତ୍ରରେ ହେଉ କିମ୍ବା କୌଣସି ନିଜର ଭୂମିକା ଚଳେଇବାରେ ହେଉ

ଚାକିରୀ କ୍ଷେତ୍ର ରେ ମଧ୍ୟ ଆଗରୁ ସ୍ତ୍ରୀ ଲୋକମାନେ ଚାକିରୀ କରି ପାରୁନଥିଲେ ବା ଖୁବ୍ କମ୍ କରୁଥିଲେ ଏବେ ସେମାନଙ୍କର ଦକ୍ଷତା ବଢିଛି ଚାକିରୀ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଅଂଶ ଗ୍ରହଣ ମଧ୍ୟ ବଢିଛି